ଓଡ଼ିଶାର ଗଣମାଧ୍ୟମ ଦୃଶ୍ୟପଟ ଭାରତର ଅନ୍ୟ ରାଜ୍ୟ କିମ୍ବା ଅଞ୍ଚଳ ସହିତ କିପରି ତୁଳନା କରେ ବିିବିଧତା ଆକାର ପହଞ୍ଚିବା ଗୁଣବତ୍ତା ସମୟ ଦକ୍ଷତା ସମୟ ବିିବିଧତା ଗୁଣବତ୍ତା ଆମ ଓଡ଼ିଶାରେ ଆମ ଓଡ଼ିଶାର ନୃତ୍ୟ ଓଡ଼ିଶୀ ନୃତ୍ୟ ଓଡ଼ିଶାର ମେନ୍ ପର୍ବ ଜଗନ୍ନାଥ ଜଗନ୍ନାଥ ମନ୍ଦିର ଜଗନ୍ନାଥ ପର୍ବ ବହୁତ ବଡ଼ ଯାତ୍ରା ହୁଏ ଆମ ଓଡ଼ିଶାରେ ବାର ମାସକୁ ତେର ପର୍ବ ହୁଏ ଭାରତର ବହୁତ ଗୁଡ଼ାଏ ରାଜ୍ୟ ଅଛି ସବୁ ରାଜ୍ୟର ସବୁ ପର୍ବ ପାଳନ ହୁଏ କିନ୍ତୁ ଆମ ଓଡ଼ିଶାର ମେନ୍ ପର୍ବ ହେଉଛି ରଥଯାତ୍ରା ରଥଯାତ୍ରା ଆମେ ଭଲରେ ପାଳନ କରୁ ସବୁ ରାଜ୍ୟଠାରୁ ଆମ ଓଡ଼ିଶାରେ ବହୁତ ଭଲରେ ପାଳନ ହୁଏ ବହୁତ ଗୁଡ଼ାଏ ଦର୍ଶନିକ ସ୍ଥାନ ଅଛି ଜଗନ୍ନାଥ ମନ୍ଦିର ଦେଉମାଳି ପର୍ବତ କୋରାପୁଟ ଯାଜପୁରରେ ବିରଜା ଅଛି କୋରାପୁଟରେ ବି ରଥଯାତ୍ରା ହୁଏ ସବୁ ଇଏରେ ହୁଏ ଆମ ଓଡ଼ିଶା ଦୃଶ ଏରେ ବହୁତ ଭଲ ସବୁ ରାଜ୍ୟଠୁ ବହୁତ ଭଲ ଲାଗେ